ଯଦି ଆମେ କୌଣସି ଜିନିଷର ଆକାରଟା ପାଇଯିବୁ ଓ ସେଇ ଆକାରକୁ ହାଲକା ପେନ୍ସିଲ୍ରେ ଚିତ୍ରିତ କରିବୁ ତା'ହେଲେ ଆମେ

ଡ୍ରଇଂ କରିପାରିବୁ ଯେତେବେଳେ ଦରକାର ହୁଏ ମୁଁ ସେତେବେଳେ ୟୁଟ୍ୟୁବରେ ଡ୍ରଇଂଗୁଡ଼ାକୁ ଦେଖେ